ମୁଁ ଭାବୁଛି ଡିଜିଟାଲ କଳା ଗୋଟିଏ ସୁନ୍ଦର ସହଜ କଳା ଯାହାଦ୍ୱାରା ଆମେ ସବୁ ଚିତ୍ର ଗୁଡ଼ିକୁ ଜୀବନ୍ତ କରି ଗଢ଼ିପାରିବା ଏହା ଆମ ମଣିଷମାନଙ୍କ କଳା ଭଳି ଭଲ କାରଣ ଡିଜିଟାଲରେ ତିଆରି ହୋଇଥିବା ଚିତ୍ର ବହୁତ ସଫା ଏବଂ ବହୁତ ଦିନ ପର୍ଯ୍ୟନ୍ତ ଚିତ୍ରର ରଙ୍ଗ ରହିଥାଏ